ବିଜ୍ଞାନ ଆମକୁ ବହୁତ ସାହାଯ୍ୟ କରିଛି ଯାହାକି ଫୋନ କୁଲର ଫ୍ୟାନ ଟିଭି ଇତ୍ୟାଦି କିନ୍ତୁ ଆମେ ବିନା ଫ୍ୟାନରେ ଘରେ ଶୋଇପାରିବା ନାହିଁ ଯେମିତି ଗରମ ମାସ ହେଲା ସେଠାରେ ଆମେ ବିନା ଫ୍ୟାନରେ ଆମେ ଶୋଇ ନାଇ ଶୋଇନାପାରୁନ୍ ଆଉ ମୋବାଇଲ ମୋବାଇଲ ଆମକୁ ବହୁତ ଦୁର ଦୁରାନ୍ତର ବହୁତ କାଣାକି ସାହାଯ୍ୟ କର୍ସି ତାପରେ ଆମେ ଦୂରେ ଦୂରେ ଥିବା ଆମ ପରିବାର ତାଙ୍କ ମନେ କଥା ହୋଇପାର୍ସୁଁ ଟିଭି ଟିଭି ମାଧ୍ୟମରେ ଆମେ ସବୁ ନ୍ୟୁଜ୍ ରିପୋଟ ସବୁ ଦେଖି ପାରସୁଁ ଆଉ ବୈଷୟିକ ଜିନିଷ ହେଉଛି ଏହିଟା ଯେ ଆମେ ଯଦି ଗୋଟିଏ ଜିନିଷର ତାକୁ ଦେଉଛୁଁ ତ ସେମାନେ ଆମକୁ ଗୋଟିଏ ଜିନିଷ ଦେବେ ଯେନ୍ତା ରପ୍ତାନି ଆମଦାନୀ ତ ସେଥିଲାଗି ଆମେ କାଣାକି ଯେନ୍ତା ଆଲୁ ପଶ୍ଚିମବଙ୍ଗରୁ ଆଇସି ଆରାମରେ ଆମେ ସେ ଆଲୁ ତାକୁ କାଣାକି ଯେନ୍ତା ବି ଦେସୁଁ ଟମାଟକି ସେ ଜାଣାବି ହେଉ ଦେସୁଁ ତ ଜିନିଷ ହେଉଛି ରପ୍ତାନି ଆମଦାନୀ ଯଦି ଆମେ ଆଡ଼ୁ ରପ୍ତାନି ଆମଦାନୀ ନାଇଁ ବୋଲେ ସିଏଆଡୁ ସେମାନେ କିଛି ଦିଅନ୍ ନାଇଁ